ଜିଓ ସମସ୍ତଙ୍କୁ ଯେତେ ବି ଲୋକ ବ୍ୟବହାର କରନ୍ତି ଜିଓ ସମସ୍ତଙ୍କଠୁ ବେଶୀ ପସନ୍ଦ କାହିଁକି ନା ସେ ସେଇ କାହିଁକି ତା'ର ଯେଉଁ କନେକ୍ସନ୍ ଅଛି ସେଇଟା ବହୁତ ଫାଷ୍ଟ୍ ରହେ ବହୁତ ତୀବ୍ର ଗତିରେ ଚାଲେ ସେଇଥିପାଇଁ ଲୋକମାନେ ତାକୁ ବେଶୀ ପସନ୍ଦ କରନ୍ତି ଯେମତି କି ଆମର ମାସିକିଆ ରହେ ପକାନ୍ତି ଯେଉଁମାନେ ଦୁଇ ଶହ ନଅ ଟଙ୍କାର ଆଉ ବାର୍ଷିକ ମଧ୍ୟ ଆସେ ଯେଉଁଟା କି ଲୋକମାନେ ବର୍ଷ ସାରା ପକେଇକି ତାଙ୍କର ଚାଲେ ଯାହା ବି

ଆଉ ଯେଉଁମାନେ ସରକାରୀ ଚାକିରି କରନ୍ତି ସେମାନେ ବି ଏସ୍ ଏନ୍ ଏଲ୍ ବ୍ୟବହାର କରନ୍ତି ଲାଭ ଉଠାନ୍ତି ସେଇଠୁ ତ ଏଥିପାଇଁ ଏଇଠୁ ଜଣାପଡ଼ିଲା ଯେ ଆମର ଯେତେ କ୍ଷେତ୍ରରେ ଅଛି ଯେଉଁଟା କି ବେଶୀ ବ୍ୟବହାର କରନ୍ତି ଯେଉଁ ହେଲା ଜିଓ ଏୟାରଟେଲ୍ ବି ଏସ୍ ଏନ୍ ଏଲ୍ ଆଉ ଅନ୍ୟାନ୍ୟ ଯେମତି କି ଭୋଡ଼ାଫୋନ୍ ଆସିଲା କି ଅଲଗା କେଉଁଟା ତ ଏଇଟା ହେ ଜିଓ ହେଉଛି ସବୁଠୁ ଯେଉଁଟା କି ଲୋକମାନେ ପସନ୍ଦ କରନ୍ତି ଏଥିପାଇଁ